ଆରେ ସନ୍ଧ୍ୟା ଆଉ କୁଆଡ଼େ ଟିକେ ଚାଲୁନରେ ବୁଲା ବୁଲି କରିବାକୁ ଯିବା ଚାଲୁନ ହଁ କୁଆଡ଼େ ଯିବା ଏ ପାଖ ଆଖ ଚାଲୁନ ଏ ବେଦବ୍ୟାସ ବହୁତ ଦିନ ହେଲା ଯାଇ ନାହାନ୍ତି ଚାଲୁନ ବେଦବ୍ୟାସ ଆଡ଼େ ବୁଲି କରି ଆସିବା ହୁଁ ହୁଁ ହଉ କେମିତି ସେଇଠି କୋଉଠି ଖାଇବା ରୋଷେଇ କରିବା ନା ଖାଇବା କ'ଣ କରିବା ହୁଁ ମୁଁ ଏଇ ରଥଯାତ୍ରା ସମୟରେ ବିନା ସେଇଠି ଭୋଗ ବି ହୁଏ ସବୁ ଦିନ ରୋଷେଇ ହୁଏ ଖାଇବାକୁ ଦିଅନ୍ତି ଜଗନ୍ନାଥ ମନ୍ଦିର ଯୋଉ ସାଇଟ୍ରେ ନାହିଁ ସେଠି ଖାଇବା ହୁଁ ମୋ ଶାଶୁର ମୋ ଶାଶୁର ଅସ୍ଥି ପକେଇ ଥିଲୁ ସେଇଠି ତ ଯାଇଥିଲୁ ହେଲେ ଆମେ ଘରୁ ରୋଷେଇ କରି ଯାଇଥିଲୁ ହେଲା ଯାଇଥିଲୁ କିନ୍ତୁ ସେଇଠି ଯେତେବେଳେ ଅସ୍ଥି ବିସର୍ଜନ କାମ ସବୁ ସରିଲା ତାପରେ ସେଇଠି ଗୋଟେ ଲୋକଟେ କହିଲା ଯାଇକିରି ସେଇଠି ଅନ୍ନ ଦିଆହେଉଛି ଆଉ ଯାଇକି ସେଇଠି ଖାଇ ଦିଅନ୍ତୁ କହିଲା ଗଲୁ ଆଉ ଦେଖିଲା ବେଳକୁ ପୂରା ଭୋଜି ହେଉଥିଲା ସମସ୍ତେ ଯିଏ ଯାଉଥିଲା ସମସ୍ତଙ୍କୁ ଖାଇବାକୁ ଦେଉଥିଲେ ହୁଁ ଆଉ ଭୋଗ ଖାଇବାକୁ ଛୁଆମାନେ ବି କ'ଣ ତାଙ୍କର ଉପାସ ସେଇଠି ତ ବହୁତ ଯାଗା ଅଛି ଖେଳକୁଦ କରିବାକୁ

ହଁ ଗାଡ଼ି ଫାଡ଼ି କେମିତି କରିବାରେ ହୁଁ ବସ୍ ଗୋଟେ ବୁକ୍ ନ କରି ଗାଡ଼ି ଗୋଟେ ବୁକ୍ କରିଦବା ଯାହା ନେଲା ନେଲା ହଁ ହଁ

ହଁ ସେ ଆସିବା ତାପରେ ଆସିବା ବେଳକୁ ସିଆଡ଼ୁ ତ୍ରିଶକି ମନ୍ଦିର ହେଲେ ବହୁତ ସୁନ୍ଦର ହୋଇଛି

ହଁ ହଁ ସିଆଡ଼ୁ ହଁ ହଁ ହଁ ହଁ ହଁ ହଁ କୋଉ ଛୁଟି ଦିନ ଦେଖିବା ତୁମର ସୁବିଧା ଆମର ସୁବିଧା ଦେଖିକିରି ସେଇଟା ପ୍ଲାନ୍ କରିବା ଆଉ ହୁଁ ହୁଁ ପିଲା ଟ୍ୟୁସନ୍ ଫ୍ୟୁସନ୍ ସବୁ ଦେଖିକିରି ଆମମାନଙ୍କର ଡ୍ୟୁଟି କାମ ସବୁ ହଁ ଦେଖିକିରି ଦେଖିକିରି କଥାବାର୍ତ୍ତା ହେବା ତାପରେ ଯିବା କୋଉ ଦିନ ଗୋଟେ ଫାଇନାଲ୍ କରିବା ହୁଁ କଥା ହୋଇକିରି ମୋତେ କହିବ ହେଲା